ହେଲୋ ଏଇ ଆଜି ଆସିକି ପହଞ୍ଚିଛୁ ତୁମର ବରା ଟିକେ ଭଲ ଲାଗୁଛି ବରା କେମିତି ବନଉଛ ହଁ ବା ବୁଲି ବୁଲିି ଆସିଲୁ ବରା କେମିତି ବନଉଛ ସେଇଟା କହୁଥିଲି ରେଟ୍ କେତେ କେମିତି ଅଛି ନାଇଁ ନାଇଁ ଖାଇଲୁ ତ ଟେଷ୍ଟି ଲାଗିଲା କିନ୍ତୁ କେମିତି ବନଉଛ ସେଇଟା କେମିତି ବନଉଛ ହଉ ଯିବା ଆଉ ଯଦି ଭଲ ଲାଗୁଛି ତାହେଲେ ଆମ ଆଡ଼େ ଆସିକି ହେଲେ ବନେଇବ ଟିକେ ଆଉ ଟିକେ ବାଙ୍ଗାଲୋର ଆସ ସେପଟେ ଟିକେ ତୁମ ହାତ ରନ୍ଧା ଟିକେ ବରା ଫରା ଟିକେ ବନେଇବ ଖାଇବା ଟିକେ ଟେଷ୍ଟି ଏପଟେ ଟିକେ ଚଖେଇବ ଏଇ କାଳୀପୂଜା ପାଇଁ ଛୁଟି ନେଇକି ଆସିଛି ଆଉ ହଉ କାଲି ଯାଉଛୁ ଆପଣ ବରାବରି ବନେଇଥାନ୍ତୁ ହଁ ଅଛନ୍ତି ଭଲ ଅଛନ୍ତି ଜଣେ ସେଭେନ ଆଉ ଜଣେ ଫୋର୍ ସିଏ କି ସର୍ଭିସ୍ ସର୍ଭିସ୍ କରିଛନ୍ତି ହଁ ହଁ ହଁ ଯାଉଛୁ ଦୋକାନ ଆଡ଼େ ଦେଖା ହେବ ନିହାତି ଖିଆ ପିଆ କରିବା ତୁମ ଦୋକାନ ଆଗ ତାପରେ ଆମ ବାଙ୍ଗାଲୋର ଫାଙ୍ଗାଲୋର ଆସ ତୁମେ ଆମ ଆଡ଼େ ବି ରହିକି ଟିକେ ତୁମ ଖାଦ୍ୟ ହଁ ହଁ ତୁମ ହାତରନ୍ଧା ବରା ତ ଫେମସ ଆଉ ଆମେ ଗଲେ ବି ସିଆଡ଼େ ଖିଆ ପିଆ କରିବା ଆଉ ଟିକେ ଆଉ ତୁମେ ଯୋଉ ଏଇ ଲକ୍ଷ୍ମୀ ପୂଜାରେ କେତେ ଇନକମ୍ କଲ ହଁ ଯିବୁ ତ ହେଲେ ଏଇ ଲକ୍ଷ୍ମୀ ପୂଜାରେ ତୁମେ କେତେ ଯୋଉ ମାର୍କେଟିଂ କଲ କେମିତି ଭଲ ଥିଲା କି ନାଇଁ ବେପାର କେମିତି ହେଲା ହୁଁ ହୁଁ